ହ୍ୟାଲୋ ମୁଁ ମୋନାଲିସା କହୁଥିଲି ମୁଁ ମୋର ମଗେଇଥିଲି ଖାଇବା ତ ମୋର ମୁଁ ଯେତିକ ଗେଷ୍ଟ୍ମାନଙ୍କ ପାଇଁ ମଗେଇଥିଲି ସେ ସେଥିରୁ ମୋର ବହୁତ କମ୍ ଲୋକ ଆସଛନ୍ତି ତ ମୁଁ ଖାଦ୍ୟ ଟିକିଏ କମାଇବା ପାଇଁ ଚାହୁଁଛି ତ ଆପଣ ଯଦି ଖାଦ୍ୟ ଟିକିଏ କମ୍ ମାନେ ଦଶଟା ରୁଟି ବଦଳଳେ ଆପଣ ଯଦି ପାଞ୍ଚଟା ରୁଟି ମୋତେ ଦେବେ ପାଞ୍ଚଶଟା ଯଦି ନ ରିଟର୍ଣ୍ଣ୍ କରିଦେବେ ତା'ହେଲେ ମୁଁ ବହୁତ ଖୁସି ହେବି କାହିଁକି ନା ମୋର କମ୍ ଲୋକ ଆସିବାର ଥିଲା ନା ସେମାନେ ତ ସେମାନଙ୍କର କିଛି ପ୍ରୋବ୍ଲେମ୍ ହେବା ଦ୍ୱାରା ସେମାନେ ଆସିପାରିଲେନି ସେଇଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛିି ଯେ ଆପଣ ମୋତେ କମ୍ ଖାଇବା ଦେଲେ ଆପଣମାନଙ୍କ ଭଲ ହେବ ସେଇଥିପାଇଁ ମୁଁ କହୁଛି ଯେ ମୋତେ ଆପଣ ଟିକିଏ ସାହାଯ୍ୟ କଲେ ମୁଁ ଭଲ ହେବ ତ ମୁଁ ଯାହା ମୁଁ ଖାଇବା ମଗାଇଥିଲି କିନ୍ତୁ ସେମାନେ ତ ଆସିଲେନି କିଛି ପ୍ରୋବ୍ଲେମ୍ ଥିବାରୁ ନା ସେଇଥିପାଇଁ ତ ଆପଣ ଯେଉଁ ଜିନିଷଟା ଅର୍ଡ଼ର୍ କରିଥିଲେ ତ ସେ କିଛି ଖାଦ୍ୟ ପଦାର୍ଥ ଅର୍ଡ଼ର୍ କରିଥିଲେ କିଛି କମ୍ ଜିନିଷ ଦେଲେ କମ୍ ପରିମାଣରେ କରିବାକୁ ଚାହୁଁଥିଲେ ତ ବହୁତ ଭଲ ହେବ ମୁଁ ଏକ ମୁଁ ମୁଁ କିଛି ଖାଦ୍ୟ ଅର୍ଡ଼ର୍ କରିଥିଲି ତ ଆପଣ ମୋ ପାଇଁ କମ୍ ଖାଦ୍ୟ ଆଣିବା ନିହାତି ଆବଶ୍ୟକ ସେଇଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି ଯେ ଆପଣ ମୋର ଗେଷ୍ଟ୍ ନ ଆସିବା ଦ୍ୱାରା ଆପଣ କମ୍ ଖାଦ୍ୟ ନେଇକି ଆସନ୍ତୁ